ଆପଣଙ୍କ ଅଞ୍ଚଳରେ ପ୍ରାକୃତିକ ସମ୍ପଦ କ'ଣ କୁହାଯାଏ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇପାରିବ କୋରାପୁଟ୍ର ପ୍ରାକୃତିକ ସମ୍ପଦ ହଉଚି ପାହାଡ଼ ପାହାଡ଼ ଜଙ୍ଗଲ ଜଙ୍ଗଲରୁ ଆମେ କାଠ ପାଉ ଏବଂ ଝୁଣା ଇତ୍ୟାଦି ପାଉ ପାହାଡ଼ରୁ ପଥର ଆଣି ଘର ତିଆରି କରାହୁଏ